ଆମର ଯେଉଁ ଓଡ଼ିଶାରେ ବସବାସ କରୁଥିବା ଓଡ଼ିଆ ଲୋକମାନେ ସେମାନେ ଅନ୍ୟ କୌଣସି ଜାଗାକୁ ଗଲା ପରେ କ'ଣ ଅନ୍ୟ କୌଣସି ଲୋକମାନଙ୍କ ସହିତ ମିଳିମିଶିବା ଅନ୍ୟ ଭାଷା ଶିଖିଥିବା ଲୋକମାନଙ୍କ ସହ ମିଳିମିଶି କରିବା ସମାଜରେ ସେମାନେ ନିଜର କଥିତ ଭାଷା ବା ନିଜର ମାତୃଭାଷା ସହିତ ବିଭିନ୍ନ ତାଙ୍କର ଢାଞ୍ଚାରେ ଭାଷା ଶିଖନ୍ତି ବିଭିନ୍ନ ରାଜ୍ୟର ବିଭିନ୍ନ ଭାଷା ବିଭିନ୍ନ ମାତୃଭାଷା ରହିଥାଏ ଏବଂ ଓଡ଼ିଶାର ଲୋକମାନେ ଅନ୍ୟ ଭାଷାକୁ କଥା ଅନ୍ୟ ଭାଷାର ଲୋକମାନଙ୍କ ସହ କଥା ହେବା ସମୟରେ ସେମାନେ କିଛି ଆକ୍ସନ୍ ବା କିଛି ଅଭିନୟ ବା କିଛି ଠରା ନରା କିଛି ତାଙ୍କର ଏବଂ ନିଜର ସେମାନଙ୍କର କିଛି ଅଂଶର ଭାଷାକୁ ସେମାନେ ବୁଝି କଥାବାର୍ତ୍ତା ହେଇଥାନ୍ତି ଏବଂ ମିଳିମିଶି ସେମାନଙ୍କ ସହିତ ସେମାନେ ତାଙ୍କର କାରୁକାର୍ଯ୍ୟରେ ନିୟୋଜିତ ହଅନ୍ତି ଭାଷାର ପ୍ରୟୋଗ କ୍ରମେ ଓଡ଼ିଶାର ଲୋକମାନେ ସେମାନେ ଅନ୍ୟ କୌଣସି ଭାଷା ଯଥା କୋରାପୁଟିଆ ଭାଷା ବିଭିନ୍ନ ବିଭିନ୍ନ ଜିଲ୍ଲାର ଭାଷା ବିଭିନ୍ନ ସେମାନଙ୍କ ସହିତ ମିଳିମିଶିବା ସମୟରେ ସେମାନେ ବିଭିନ୍ନ ଭାଷାର କଥାରେ ସେମାନେ ବୁଝିକି ସେମାନଙ୍କ ସହିତ ମିଳାମିଶା କରିକି ସେମାନଙ୍କର ଭାବରେ ଯୋଗାଯୋଗ କରି

ଓଡ଼ିଶାର ଯେଉଁ ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକମାନେ ବିଭିନ୍ନ ଅନ୍ୟ ଧର୍ମର ଯେନ୍ ଭାଷା ଶିଖିବା ପାଇଁ ଭାଷା ସହିତ ଯୋଗାଯୋଗ କରିବା ପାଇଁ ବିଭିନ୍ନ ପ୍ରକାରର ଢାଞ୍ଚା ବିଭିନ୍ନ ପ୍ରକାରର ଅଭିନଜ ବିଭିନ୍ନ ପ୍ରକାରର କଥା ମାଧ୍ୟମରେ ସେମାନେ ନିଜର ଅନ୍ୟ ଲୋକମାନଙ୍କର ଆଗରେ ପରିପ୍ରକାଶ କରିଥାନ୍ତି ଭାଷାର ଓଡ଼ିଆ ଭାଷାର ଲୋକମାନେ ଅନ୍ୟ ଭାଷାକୁ ଯାଇ ବିଭିନ୍ନ କାରୁକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ନିଜର ଭାଷାକୁ ଅନ୍ୟ ଭାଷାରେ କଥା କହୁଛନ୍ତି ଏବଂ ସେମାନଙ୍କ ସହିତ ମିଳାମିଶି କରି ବିଭିନ୍ନ ପ୍ରକାର କାରୁକାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ଏହି ଭାଷାରୁ ସେମାନେ ଅନ୍ୟ ଭାଷା ସହିତ କିଛି ଜାଣି ସେମାନଙ୍କର କାରୁକାର୍ଯ୍ୟ କ'ଣ